ଢେଙ୍କାନାଳ ଜିଲ୍ଲାରେ ଆକର୍ଷଣୀୟ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ଅଛି ଯଥା ସପ୍ତଶଯ୍ୟା ଯୋରନ୍ଦା କପିଳାସ ଇଏ ବହୁତ ଭଲ ମନ୍ଦିର ମଧ୍ୟ ବାହାରୁ ଲୋକମାନେ ସବୁ ଦୂରଦୂରାନ୍ତରୁ ଆସନ୍ତି ଏଠି ଆସି ସେମାନେ ରହି ଭୋଜିଭାତ କରି ବହୁତ ମଜାମଜଲିସ କରି ପୁଣି ପାଞ୍ଚ ସାତ ଦିନକେ ପୁଣି ଫେରିଯାନ୍ତି ଏହା ବହୁତ ଆନନ୍ଦ ଆଉ ଉଲ୍ଲାସ ସେମାନଙ୍କୁ ଲାଗିଥାଏ ସେମାନେ ଶାନ୍ତିରେ ମଧ୍ୟ ଘରକୁ ଯାଇଥାନ୍ତି